କ୍ଷୁଦ୍ର ଉଦ୍ୟୋଗ କିମ୍ବା କୁଟୀର ଶିଳ୍ପ ପାଇଁ କିଛି ନୀତି ଉପଲବ୍ଧ ଅଛି ତ ଆମ ପରିବାରରେ ଜଙ୍ଗଲରୁ ଶିଆଳି ପତ୍ର ଶାଳ ପତ୍ର ଆଣିକି ଠୁଙ୍ଗା ତିଆରି ଥାଆନ୍ତି ଆଉ ଅନେ ପତ୍ରରେ ଅନେକ ଗୁଡ଼ିଏ ସାମଗ୍ରୀ ତିଆରି କରିକି ବଜାରରେ ବିକ୍ରି କରିଥାନ୍ତି ଆହୁରି ସେଥିରୁ ଯାହା ଇନ୍କମ୍ ହୋଇଥାଏ ସେଥିରେ ଆମ ପରିବାର ଚଳିଥାଏ ଆହୁରି ବାଉଁଶ ଆଣିକି ବାଉଁଶ କଣିକାରୁ କୁଲା ଡଲା ଆଦି ଅନେକ ଗୁଡ଼ିଏ ସାମଗ୍ରୀ ବାଉଁଶରେ ତିଆରି ସାମଗ୍ରୀ ବି ତିଆରି କରାଯାଇଥଏ ଆଉ ସେସବୁକୁ ବି ବଜାରରେ ବିକ୍ରି କରାଯାଇଥାଏ ଆହୁରି ସେସବୁରୁ ଯାହା ଇନ୍କମ୍ ହୋଇଥାଏ ସେଥିରେ ଆମ ପରିବାର ଚଳିଥାଏ ତ ପୁଣି କାଠରେ ବି ତିଆରି ହେଇଥାଏ କବାଟ ଝରକା ଆଦି ଟେବୁଲ ଚେୟାର ଆଦି ବହୁତ ଜିନିଷ ତିଆରି ହୋଇଥାଏ ତ ସେସବୁ ବି ଦେଖିବାକୁ ସୁନ୍ଦର ଲାଗିଥାଏ ଆହୁରି ବହୁତ ଦିନ ବି ଲାଷ୍ଟିଙ୍ଗ କରିଥାଏ ତ ସେଥିପାଇଁ ସମସ୍ତେ କାଠରେ ତିଆରି ଜିନିଷକୁ ସମସ୍ତେ ଭଲ ପାଇଥାନ୍ତି ତ ସେଥିପାଇଁ ଆମେ କାଠରେ ତିଆରି କରିକି ବିକ୍ରି କରିଥାଉ ତ ସେଥିରୁ ଯାହା ଇନ୍କମ୍ ହୋଇଥାଏ ସେଥିରେ ଆମ ପରିବାର ଚଳିଥାଏ